ମୁଁ ଜାଣିଥିବା କିଛି ରାଜନୈତିକ ନେତାଙ୍କ ବିଷୟରେ ହେଉଛି ନବୀନ ପଟ୍ଟନାୟକ ନିରଞ୍ଜନ ପଟ୍ଟନାୟକ ସୁରା ରାଉତରାୟ ଅପରାଜିତା ଷଡ଼ଙ୍ଗୀ ଇତ୍ୟାଦି ଆମ ଓଡ଼ିଶା ରାଜ୍ୟରେ ବହୁତ ପ୍ରକାରର ଆଉ ବହୁତ ଜଣ ରାଜନୈତିକ ନେତା ମାନେ ରହିଛନ୍ତି ସେଥିମଧ୍ୟରୁ ନବୀନ ପଟ୍ଟନାୟକ ବହୁତ ଭଲ କାମ କରନ୍ତି ସେ ଏସଏଚଜି ମହିଳାମାନଙ୍କୁ ନେଇକି ଦଳ ଗଠନ କରି ସେମାନଙ୍କ ଦ୍ଵାରା ବହୁତ କିଛି କାର୍ଯ୍ୟ କରିଥାନ୍ତି ଯେପରିକି କୃଷି କାର୍ଯ୍ୟ ଓ ସେମାନଙ୍କୁ ବହୁତ ପ୍ରକାର ଯୋଜନା ଅନୁସାରେ ସେମାନେ କିପରି ଲାଭବାନ ହୋଇପାରିବେ ଲୋନ୍ ଉଠାଇପାରିବେ ଲୋନ୍ ଦିଅନ୍ତି କମ ଋଣରେ ସେହିଭାବରେ ସେମାନଙ୍କୁ ଆଗକୁ ନେଇଛନ୍ତି ଏବଂ ଅନ୍ୟ ରାଜନୈତିକ ନେତା ଯେପରିକି ନିରଞ୍ଜନ ପଟ୍ଟନାୟକ ସୁରା ରାଉତରାୟ ଅପରାଜିତା ଷଡ଼ଙ୍ଗୀ ଏମାନେ ମଧ୍ୟ ଆମ ଦେଶ ପାଇଁ ବହୁତ କାମ କରିଛନ୍ତି